ହଁ ମୁଁ ପାଞ୍ଚଟି ତାରିଖ ମନେରଖି ପାରିବି ଏକ ଦୁଇ ଦୁଇ ହଜାର ପାଞ୍ଚ ଚାରି ତିନି ଦୁଇ ହଜାର ଛଅ ଆଠ ତିନି ଦୁଇ ହଜର ସାତ ଦଶ ଚାରି ଦୁଇ ହଜାର ଆଠ ଏଗାର ପାଞ୍ଚ ଦୁଇ ହଜାର ଏଗାର